ଚାଷର ମୋର ପ୍ରିୟ ଦିଗ ଗୁଡ଼ିକ ହେଉଛି ବର୍ଷାଦିନ ଯେଉଁ ଦିନଟିକି ପାଣି ଭରପୁର ଥାଏ ଏବଂ ଏହାଦ୍ଵାରା ଚାଷରେ ଅଧିକ ପାଣି ନ ଲାଗିନଥାଏ ଏବଂ ଚାଷ ବି ଭଲରେ ହୋଇଥାଏ ଆମେ ପ୍ରଥମେ ଗୋଟେ ଚାଷ କରିବା ମାନେ ଆମେ ନିହାତି ସେଇ ଏ କିଛି ବି ଆମେ ମଞ୍ଜି ବୁଣିବା ମଞ୍ଜି ବୁଣି ତାକୁ ଭଲସେ ପାଣି ଦେଇ ଯତ୍ନ କରିବା ଏବଂ ଆମେ ଫଳ ଫଳିବା ଯାଏଁ ଅପେକ୍ଷା କରିବା ତେଣୁ ଅପେକ୍ଷା କରିବା ପରେ ଆମେ ଯେତେବେଳେ ଦେଖିବା ଯେ ଫଳ ଫଳିଲା କିମ୍ବା ଆମେ ଯେଉଁ ମଞ୍ଜି ଲଗାଇଛେ ସେଇଟାରୁ ଗୋଟେ ଗଛ ଉଠିଲା ତ ସେତେବେଳେ ଆମେ ସେହି ଗଛର ଯତ୍ନ କରିବା ଆଉ ସେଇ ଚାଷ ଚାଷର ଯତ୍ନ କରି ଆମେ ତାକୁ ଆହୁରି ଭଲ ସେ ବଛେଇ ପାରିବା ପାଣି ଦେଇ ଏବଂ ଖାଦ ଦେଇ ଏହାଦ୍ଵାରା ଆମେ ତା'ଯତ୍ନ ନେଇ ପାରିବା ଏବଂ ଶ୍ରମ ଶ୍ରମରେ ଆମେ ଶେଷରେ ଯେତେବେଳେ ଫଳ ଫଳିଯିବ ଗଛରେ ଚାଷଟି ଭଲ ଭାବରେ ବଢ଼ିଯିବ ତା'ପରେ ଆମେ ସେହି ସେହି ଚାଷଜମିରେ ଚାଷ କରିବା ଆମ ଶ୍ରମ ଲଗାଇବା ତେଣୁ ଏହିପରି ଦ୍ଵାରା ଆମେ ଚାଷ ଆମେ ଆମର ଚାଷ କରିପାରିବା ଚାଷ କରିବା ପାଇଁ ଅପେକ୍ଷା ଯତ୍ନ ଏବଂ ଶ୍ରମ ଏହି ତିନୋଟି ଉପାୟ ନିହାତି ଆବଶ୍ୟକ ଏବଂ ସବୁଠୁ ଆବଶ୍ୟକ ଧର୍ଯ୍ୟ